ସ୍କୁଲ୍ ସମୟରେ ପିଲାଙ୍କ ସହିତ ପ୍ରତିଯୋଗିତାରେ ଦୌଡ଼ିଛି ଆଉ ଅନୁଭୁତି ମଧ୍ୟ ଅଳ୍ପ କିଛି ଜାଣିଛି ଦୌଡ଼ିବା ସମୟରେ ଛାତିର ସ୍ପନ୍ଦନ କ୍ଷିପ୍ରଗତି ହୋଇଥାଏ ଦୌଡ଼ି ସାରିଲା ପରେ ସମସ୍ତଙ୍କୁ ଏକାଠି ବସି ଗ୍ଲୁକୋଜ୍ ଦିଅନ୍ତି ଗ୍ଲୁକୋଜ୍ ଦେବା ଦ୍ୱାରା ଆମର ଏନର୍ଜି ଆହୁରି ବେଶୀ ବଢ଼ିଥାଏ ତାଦ୍ୱାରା ଆମେ ଆହୁରି ଦୌଡ଼ିବାକୁ ଚେଷ୍ଟା କରିଥିବାରୁ ଆମକୁ ବ୍ଲକ ଯାହା ପ୍ଲଣ୍ଡର ବ୍ଲକ କୁ ଖେଳି ଯାଇଛୁ ସେଠାକାରେ ଶହେଟା ପିଲା ମଧ୍ୟରେ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ଆଉ ଆଗକୁ ମଧ୍ୟ ଚେଷ୍ଟା କରୁଛି ପଢ଼ିବାକୁ ମୋତେ ବହୁତ ଭଲ ଲାଗେ